ହୀରାକୁଦ୍ ହୀରାକୁଦ୍ ହଉଛେ ଆମର୍ ପଶ୍ଚିମ୍ ଓଡ଼ିଶାର୍ ବଡ଼୍ ନଦୀ ସେ ନଦୀକୁ ଦେଖି ସେ ନଏଦ୍କେ ଗଲେ ହିଁ ମୋତେ ବହୁତ୍ ଭଲ୍ ଲାଗ୍ସି କାଁ କରି ସେ ନଏଦ୍କେ ଦେଖ୍ବାରୁ ଗୁଟେ ବହୁତ୍ ବଢ଼ିଆ ଲାଗ୍ସି ଶାନ୍ତ୍ ଲାଗ୍ସି ଆଉ ସେନୁ କାକର୍ ବି ଲାଗୁଥିସି ଇନୁ ବହୁତ୍ ପ୍ରକାର୍ ଲୋକ୍ମାନେ ପିକ୍ନିକ୍ କରି ଆଏସନ୍ ଇ ଜାଗାନ ଅଛେ ଆମୋର୍ ଗାନ୍ଧୀ ମିନାର୍ ନେହେରୁ ମିନାର୍ ଯେନୁକି ଆମେ ସେନ୍କେ ଉପର୍କେ ଯାଇକରି ଆମେ ସେ ପୂରା ହୀରାକୁଦ୍ର ଢେଉଟାକେ ଆମେ ଆମର୍ ଆଖି କେପ୍ଚର୍ କରିପାର୍ମା ସେନୁ ବହୁତ୍ ଶାନ୍ତି ଲାଗ୍ସି ଅରୁ ଖାସ୍ କରି ମେନ୍ ହଉଛେ ସେ ବ୍ରିଜ୍ ବ୍ରିଜ୍ ସେ ଯେଉଁ କେନ୍ତା ହିସାବେ ବନେଇଥିଲି ସେ ବ୍ରିଜ୍କେ ଦେଖ୍ବା ଲାଗି ସେନର୍ ପାଏନ୍ ଯେନ୍ ଯାଉଥିସି ଭାଗ୍ ଭାଗ୍ ହେଇକରି ଯାଉଛେ ଏରିଆ ମାନ୍କେ ସେ ଜିନିଷ ମାନ୍କେ ଦେଖ୍ବାର୍ ଲାଗି ଭଲ୍ ଲାଗ୍ସି ଆଉ ଇଠାନେ ଯେନ୍ ଅଛେ ଡଙ୍ଗାବାଲା ସେ ଡଙ୍ଗାବାଲା ସେତୁ ବସି କିରି ନଏଦ୍ ଭିତ୍ରେ ଯିବାର୍ ଟିକେ ଭଲ୍ ଲାଗ୍ସି ଇଥିଲାଗି ମୁଇଁ ଖାସ୍ କରି ମୁଇଁ ଡଙ୍ଗା ବସ୍ବାର୍ଲାଗି ବହୁତ୍ ଯାଏସି